ସାଧାରଣତଃ ମୋ' ଗଛର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ମୁଁ ବିଭିନ୍ନ ପ୍ରକାର ଲୋକଙ୍କ ପାଖରୁ ପରାମର୍ଶ ନେଇଥାଏ ଯେପରିକି ଆମର ଅଛନ୍ତି ଫରେଷ୍ଟର ସେମାନଙ୍କ ପାଖରୁ ବି କିଛି ତଥ୍ୟ ସଂଗ୍ରହ କରିପାରିବା ସାଧାରଣତଃ ଗାଁ ଗହଳି ମାନଙ୍କରେ ଯେଉଁମାନେକି ଗଛ ଲଗାନ୍ତି କି ତାଙ୍କର ଯତ୍ନ ନିଅନ୍ତି ସେମାନଙ୍କ କତିରୁ ବି ଆମେ କିଛି ପରାମର୍ଶ ଆଣିକି ଗଛର ଉନ୍ନତି କରି ପାରିବା ସାଧାରଣତଃ ଆମର ମାଳୀ ଯିଏକି ଗଛର ସବୁଠାରୁ ଉତ୍ତମ ଉତ୍ତମ ସ୍ୱାସ୍ଥ୍ୟ ଅବସ୍ଥାର ଧ୍ୟାନ ରଖିଥାଏ ତା' ପାଖରୁ ବି ଆମେ କିଛି ପରାମର୍ଶ ଆଣିକି ଗଛର ସ୍ଵାସ୍ଥ୍ୟ ଅବସ୍ଥାର ଉନ୍ନତି କରିପାରିବା ଆଉ ଗୋଟିଏ ହେଲା ସୋସିଆଲ୍ ମିଡ଼ିଆ ଯେପରିକି ୟୁଟ୍ୟୁବ୍ ୟୁଟ୍ୟୁବ୍ ମାଧ୍ୟମରେ ବି ଆମେ ଗୋଟିଏ ଗଛର କିପରି ତା'ର ସ୍ଵାସ୍ଥ୍ୟ ଅବସ୍ଥାକୁ ଉନ୍ନତି କରିପାରିବା ତା' ମାଧ୍ୟମରେ ଆମେ ପରାମର୍ଶ ନେଇକି ଗୋଟିଏ ଗଛ ଲଗାଇଲେ ତା'ର ଉନ୍ନତି ଆମେ କରିପାରିବା ତା' ସ୍ଵାସ୍ଥ୍ୟ ଅବସ୍ଥାର